ଆଜିକାଲି ସବୁଠାରୁ ସ୍ମାର୍ଟଫୋନ୍ ଆମ ପାଖରେ ରହିବା ଦ୍ୱାରା କିଛି ଫାଇଦା ବି ହେଉଛି ଏବଂ କିଛି ନୋକସାନି ବି ହେଉଛି ଫାଇଦା କ'ଣ ଏବଂ ଆମ ସ୍ମାର୍ଟଫୋନ୍ ଥିବା ପାଇବା ଦ୍ୱାରା ଆମ ପାଖରେ ଫାଇଦା ହେଉଛି ଯେ ଆମେ ପ୍ରତ୍ୟେକ ଯେଉଁ ଜାଗାକୁ ଆମେ ଯାଇପାରିବା ସେ ଜାଗା ରାସ୍ତା ଆମେ ନ ଜାଣିଥିଲେ ବି ଜିପିଏସରେ ଲୋକେସନ୍ ଆମେ ବାହାର କରି ଯାଇପାରୁଛେ ବା ଅନ୍ୟକୁ ଜାଗାକୁ ପହଞ୍ଚିବା ପାଇଁ ସେ ଲୋକଠୁ ବି ଲୋକେସନ୍ ମାଗି ପାରୁଛନ୍ତି ଫାଇଦା ଏବଂ ଆମେ ମୋବାଇଲରେ ଆଗ ବ୍ୟାଙ୍କକୁ ଯାଉଥିଲେ ବହୁତ ଗୁଡ଼ାଏ ପଇସା ଆମେ ବ୍ୟାଙ୍କର ଦ୍ଵାରସ୍ଥ ହେଉଥିଲେ ବ୍ୟାଙ୍କ ମାଧ୍ୟମ ଯାଇକରି କାହା ପାଖକୁ ପଇସା ପଠେଇ ପାରୁଥିଲେ ଯେହେତୁ ଆମେ ଅନ୍ୟଜଣଙ୍କୁ ପଇସା ପଠେଇବା ପାଇଁ ବହୁତ ଫୋନ୍ ପେ' ଗୁଗୁଲ ପେ' ପେଟିଏମ୍ ଏ ମାଧ୍ୟମରେ ବି ଆମେ ତୁରନ୍ତ ଗୋଟିଏ ୱାନ୍ ସେକେଣ୍ଡ ବି ଲାଗୁନି ତା' ଆମେ ପଇସା ଜଲ୍ଦି ପଠେଇ ପାରୁଛନ୍ତି ଏବଂ ବହୁତ ଗୁଡ଼ାଏ ଫାଇଦା ବି ଅଛି କ୍ଷତି କ'ଣ ଆମେ ଫୋନ୍ ପାଇବା ଦ୍ୱାରା କ୍ଷତି ଆମର ଯେତେବେଳେ ଲକଡାଉନ୍ ହେଉଥିଲା ପିଲାମାନେ ଅନଲାଇନ୍ ପାଠ ପଢ଼ୁଥିଲେ ସେ ପାଠପଢ଼ା କମ୍ କିନ୍ତୁ ବେଶୀ ଗେମ୍ରେ ବ୍ୟସ୍ତ ରହୁଥିଲେ ଏବଂ ଆମର ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଏ ମାଧ୍ୟମରେ ବହୁତ ସୋସିଆଲ ମିଡ଼ିଆରେ ବହୁତ ଝିଅ ପୁଅମାନଙ୍କର ଭିଡ଼ିଓ ବି ଭାଇରାଲ ହେଉଛି ଏବଂ ଲୋକ ବହୁତ ଠକାମିରେ ବି ପଡ଼ୁଛନ୍ତି ଫାଇବର ଠକେଇରେ ବି ପଡ଼ୁଛନ୍ତି ଏବଂ ଦୁନିଆ ଲୋନ୍ ମାଧ୍ୟମରେ ଆମେ ଲୋନ୍ ଦେବୁ ବା ଆମେ ଆପଣଙ୍କୁ ଏଇ ଜିନିଷ କଏନ୍ ପଠାନ୍ତୁ ଏଇ ମାଧ୍ୟମରେ ସାଇବର ଠକମାନେ ଆଜି ବହୁତ ମାତିଛନ୍ତି ସ୍ମାର୍ଟଫୋନ୍ ବାହାରିବା ଦ୍ୱାରା ଠକ ବି ବହୁତ ବହୁତ ମାତିଛନ୍ତି ଏବଂ ଫୋନ୍ ପେ' ଗୁଗୁଲ ପେ' ଫାଇଦା ଯେତିକି କ୍ଷତି ବି ସେତିକି ଏବଂ ଓ ଟି ପି ମାଧ୍ୟମରେ ଯେଉଁ ଲୋକ ଆଜି ବେଶୀ ପଢ଼ା ଶିକ୍ଷିତ ନାହାନ୍ତି ସେମାନେ ବହୁତ ଠକାମିର ଫୋନ୍ ମାଧ୍ୟମରେ ବହୁତ ଠକାମୀର ବି ଶିକାର ହେଉଛନ୍ତି ଯେଉଁଟାକି ସାଇବର ଠକମାନେ ଆଜି ବହୁତ ଗୁଡ଼ାଏ ସେମାନଙ୍କୁ ସେମାନେ ଠକିବାରେ ମାତିଛନ୍ତି ଏବଂ ଆମ ଫୋନ୍ ପାଇବା ଦ୍ୱାରା ବହୁତ ବି ଠକାମି ହେଉଛନ୍ତି ପଢ଼ୁଛନ୍ତି ଏବଂ ଫୋନ୍ ପାଇବା ଦ୍ୱାରା ବହୁତ ଆମର ପୁଅ ଝିଅମାନେ ପାଠ ବି ଭଲ ପଢ଼ିଲେ ଯେକୌଣସି କୋଶ୍ଚିନ୍ ଜଣିନଥିବ ସେ କୋଶ୍ଚିନ୍ ଆମର ମୋବାଇଲ୍ ଆପ୍ ଦ୍ଵାରା ବା ଆମେ ଦେଶ ଦୁନିଆର ଯେଉଁ ଜାଗାକୁ ଜାଣିନଥିବା ଯେଉଁ ଯେଉଁ ଜିନିଷଟା ଆମେ ଜାଣିନଥିବା ଶିଖିନଥିବା ବା ଯେକୌଣସି ମନ୍ଦିର ସ୍ଥଳ ବା କୌଣସି ଆମେ ଫୋନ୍ ମାଧ୍ୟମରେ ଫୋନ୍ ଥିବା ଦ୍ୱାରା ଫୋନ୍ ମାଧ୍ୟମରେ ବି ବହୁତ କିଛି ଆମକୁ ଏହି ସ୍ମାର୍ଟଫୋନ୍ ମାଧ୍ୟମରେ ଆମେ ଶିଖୁଛେ ଏବଂ ଫୋନ୍ ମାଧ୍ୟମରେ ବହୁତ ଗୁଡ଼ାଏ ଯେଉଁ ଆଜି ଆମର ଆପ୍ ଅଛି ସେ ଆମର ଆପ୍ ମାଧ୍ୟମରେ ବି ଗଭର୍ଣ୍ଣମେଣ୍ଟ ସରକାରଙ୍କର ମାଧ୍ୟମରେ ପାଉଥିବା ଯୋଜନା ଗୁଡ଼ିକ ବି ଆମେ ସ୍ମାର୍ଟ ମାଧ୍ୟମରେ ଜାଣିପାରିଲେ ସ୍ମାର୍ଟ ମାଧ୍ୟମରେ ଆମେ ସରକାର ଏଇ ଯୋଜନା କରିଛନ୍ତି ବି ଆମର ତାହିଁରେ ବି ଜ୍ଞାନ ରହିଲା ଫାଇଦା ବି ବହୁତ ଅଛି କ୍ଷତି ବି ବହୁତ ଅଛି କ୍ଷତିଟା ହେଉଛି ବେଶୀ ଯେଉଁ ଆମର ଏଇ ସାଇବର ଠକ ମାନେ ଦ୍ୱାରା ବା କ୍ଷତି ଯେଉଁ ସୋସିଆଲ ମିଡ଼ିଆ ଦ୍ୱାରା ଭାଇରଲ ଏଇସବୁ ଭିଡ଼ିଓ ଗୁଡ଼ାକ ହେଉଛି ଏଗୁଡ଼ାକ ଆମକୁ ବହୁତ କ୍ଷତି ପହଞ୍ଚେଇ ପାରୁଛି